ସବୁ ସୁବିଧା ଅଛି ବେଡ୍ର ସୁବିଧା ଅଛି ରହିବା ଖାଇବା ସେଠି ମାନେ ତୁମେ ଯଦି ଗୋଟେ ପେସେଣ୍ଟ୍ ହୋଇକିରି ଆସିଲ ବୋଲେ ସବୁ ନାଇଁ ପଇସା ଦରକାର ନାହିଁ ଫ୍ରୀ ରେ କରାଯିବ ହେଲଥ୍ କାର୍ଡ୍ କଥା କହୁଛନ୍ତି ହଁ ମ୍ୟାଡମ୍ ହେଲଥ୍ କାର୍ଡ ଧରିକି ଆସିଲ ଯଦି ସବୁ ମାଗଣା ମାନେ ତୁମେ ଯେତିକି ତୁମ ମେଡିସିନ୍ ଖର୍ଚ୍ଚ ମାନେ ଯଦି କିଛି ବି ବେଶୀ ପ୍ରୋବ୍ଲେମ୍ ହୋଇଥିବ ଅପେରେସନ୍ କରିବ ଯଦି ସେଇଟା ବି ମାଗେଣାରେ ହେବ ତୁମ ମେଡିସିନ୍ ରହିବା ଖାଇବା ସବୁ କିଛି ବି ଫ୍ରୀ ରେ ମିଳିବ ଆଉ ଆମ ଡକ୍ଟର୍ ଆମ ଆମ ମ୍ୟାଡମ୍ ହୁଁ ଆମ ହଁ ଆଜ୍ଞା ଆମ ହସ୍ପିଟାଲ୍ ବି ସବୁବେଳେ ବି ନିଟ୍ ଆଣ୍ଡ କ୍ଲିନ୍ ଥାଏ ସେଇ ଡକ୍ଟର୍ମାନେ ବି ଟାଇମ୍ ଟୁ ଟାଇମ୍ ଆପଣଙ୍କୁ ଦେଖି ବି ଆସିବେ ଆଉ ଯାହା ପ୍ରୋବ୍ଲେମ୍ ହେଲା ସବୁ କହିବେ ତା ମେଡିସିନ୍ ଲେଖିକିରି ବି ଦେବେ ଆଉ ରାଇଟ୍ ସାଇଡ୍ ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ପାଖରେ ଆଜ୍ଞା ଆଜ୍ଞା ଆପଣ ଯେତେବେଳେ ଫୋନ୍ କଲେ ବି ରିସିଭ୍ କରିବି ଯଦି କେତେବେଳେ ପେସେଣ୍ଟ୍ ଦେଖୁଥିବି ବୋଲେ ଆଉ ଟାଇମ୍ ଫୋନ୍ ଥୋଇ ଦେଇଥିବି ଗଲା ଜାଣିପାରିବି ଆଉ ସେଥିଲାଗି ଯେତେବେଳେ ଫୋନ୍ କଲେ ରିସିଭ୍ କରିବି ଆଜ୍ଞା ଆପଣ ଆସନ୍ତୁ ଦେଖିକି ଯାଆନ୍ତୁ ଯଦି ଭଲ ଲାଗିବ ଆସିବେ ନହେଲେ ନାଇଁ ଆଉ ଆଜ୍ଞା କଲ୍ ଆସିବା ଆଗରୁ କଲ୍ କରିବେ ତ ଆପଣ ମୋତେ ଯଦି ନାଇଁ ପାଇବେ ବି ଆଡ୍ରେସ ବୋଲେ ମୋତେ କଲ୍ କଲେ ମୁଁ ନେଇଯିବି ଆଉ ଆପଣ ଆସିଲେ ବି ଦେଖିବେ ବହୁତ ଭଲ ଆମ ହସ୍ପିଟାଲ୍ ବି ନିଟ୍ ଆଣ୍ଡ୍ କ୍ଲିନ୍ ସବୁବେଳେ ସବୁବେଳେ ସଫା କେତେବେଳେ ବି ମଇଳା ନାହିଁ ଷ୍ଟାଫ୍ ବି ବହୁତ ଭଲ ଭଲ ଷ୍ଟାଫ୍ ଅଛନ୍ତି ସବୁ ଆପଣଙ୍କୁ ଭଲସେ ମାନେ ଟ୍ରିଟମେଣ୍ଟ୍ ବି ମିଳିବ ଭଲରେ ହଁ ବହୁତ ଭଲ ଡକ୍ଟର୍ ଅଛନ୍ତି ମାନେ ଟାଇମ୍କୁ ଟାଇମ୍ ଚେକ୍ କରି ଆସିବେ ପୁରା ଆପଣ ଯଦି ବି କିଛି ବଡ଼ ପ୍ରୋବ୍ଲେମ୍ ହେଲା ବୋଲେ ବି ସେଟା ଆମ ହସ୍ପିଟାଲ୍ରେ ରହିଲେ ସେଇଟା ଠିକ୍ ହୋଇଯିବ

ଆଉ ଆମ ମେଡିକାଲ୍ ତ ଭଲ ଆଉ ଆଉ କ'ଣ ହଉ ମ୍ୟାଡମ୍ ରହୁଛି ମୁଇଁ ପେସେଣ୍ଟ୍ଟେ ଆସିଲେଣି